ମୁଁ ମୋ ଘରେ ବିଭିନ୍ନ ପ୍ରକାରର ପାନୀୟଗୁଡ଼ିକ ତିଆରି କରିଥାଏ ଯେମିତି କି ଚା କଫି ବିଭିନ୍ନ ପ୍ରକାରର ଜୁସ ବା ଫଳରସ ଏବଂ ଲେମ୍ବୁ ଚିନିର ମଧ୍ୟ ବିଭିନ୍ନ ପ୍ରକାରର ପାନୀୟ ଜିନିଷ ଗୁଡ଼ିକ ତିଆରି କରିଥାଏ ଯେମିତିକି ଫଳରେ ଆମ୍ବ ରସ ଅଙ୍ଗୁର ରସ ଆଉ ସପୁରି ରସ କମଳା ରସ ଇତ୍ୟାଦି ଲେମ୍ବୁ ଚିନି ଓ ଲୁଣ ମିଶାଇ ଗୋଟିଏ ପାନୀୟ ମଧ୍ୟ ତିଆରି କରିଥାଏ ଓ ଚା କଫି ଏସବୁ ମଧ୍ୟ ବନାଇଥାଏ ଓ ୟୁଟ୍ୟୁବରୁ ଦେଖି ମଧ୍ୟ ବିଭିନ୍ନ ପ୍ରକାରର ନୂଆ ନୂଆ ପାନୀୟ ଗୁଡ଼ିକ ମୁଁ ବନେଇବାକୁ ପସନ୍ଦ କରେ